ମୋ ମତରେ ଯୋଗର ସେମିତି ବୟସ ସୀମା କିଛି ନଥାଏ ସେ ହେଉଛି ଛୋଟରୁ ବଡ଼ ସମସ୍ତେ ଯୋଗ କରିବା ଦରକାର ସେ ସକାଳେ ଖାଲି ପେଟରେ ଯୋଗ କରିବା ଦ୍ୱାରା ଆମକୁ ବହୁତ କିଛି ଦେହରେ ଉପକାର ମିଳିଥାଏ ଯେମିତି ଆମର ବଡ଼ ବଡ଼ ରୋଗ ହେଉଛି ଡାଇବେଟିସ୍ ରୋଗରୁ ଆମେ ରକ୍ଷା ପାଇଥାଉ ଆଉ କ୍ୟାନ୍ସର୍ ଭଳିଆ ରୋଗ ସେଇଟାରେ ବି ଆମେ ରକ୍ଷା ପାଇପାରିଥାଉ ଆଉ ଶ୍ଵାସ ବେମାର ଆହୁରି ବହୁତ ଅନେକ ରୋଗ ରହିଛି ସେହି ରୋଗରୁ ଆମେ ରକ୍ଷା ପାଇଥାଉ ଆଉ ଛୋଟ ପିଲାମାନଙ୍କର ଯୋଗ କରିବା ଦ୍ୱାରା ଆମର ଆହୁରି ଟିକିଏ ଭଲ ଉପକାର ମିଳିଥାଏ କ'ଣ ନା ଯୋଗ ନ କରିବା ଦ୍ୱାରା ଯେଉଁ ମୋଟାପଣ ହୋଇଥାଏ ସେହି ମୋଟାପଣରୁ ଦୂରେଇ ହୋଇଥାଏ କେମିତି ନା ଯୋଗ କରିବା ଦ୍ୱାରା ସେ ମୋଟାପଣରେ ଆମକୁ ବହୁତ ଇଏ ହୋଇଥାଏ ଯୋଗ କରିବା ଦ୍ୱାରା ସେଇଟା ଭଲ ହୋଇଥାଏ ଆଉ ସାନ ଛୁଆମାନଙ୍କର ସେ ବୁଦ୍ଧି ବି ହୋଇଥାଏ ଯୋଗ କରିବା ଦ୍ୱାରା ବ୍ରେନ୍ ବ୍ରେନ୍ ଡେଭ୍ଲପ୍ ହୋଇଥାଏ ଆଉ ସେମାନେ ଆରୋଗ୍ୟ ମଧ୍ୟ ହୋଇଥାନ୍ତି ଆଉ ଯୋଗ କରିବା ଦ୍ୱାରା ସମସ୍ତଙ୍କର ଭଲ ଉପକାର ହୋଇଥାଏ ଏବଂ ବଡ଼ ବଡ଼ ରୋଗମାନଙ୍କଠୁ ବି ଆମେ ଭଲ ହୋଇଥାଉ ଆଉ ଜୁନ୍ ଏକୋଇଶ ତାରିଖକୁ ପ୍ରତି ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ସେଇଟା ପାଳନ କରାଯାଇଥାଏ ସେ ଯେମିତି ଦୁଇ ହଜାର ଚବିଶ ମସିହାରେ ଭାରତରେ ପ୍ରଧାନମନ୍ତ୍ରୀ ଶ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମିଳିତ ଜାତି ସଂଘରେ ସାଧାରଣ ସଭାର ଏକ ଏହି ଦିବସ ପାଳନ କରିଥିଲେ ଜୁନ୍ ଏକୋଇଶ ତାରିଖକୁ ପ୍ରତି ବର୍ଷ ଯୋଗ ଦିବସ ରୂପେ ପାଳନ କରାଯାଇଥିଲା କେବଳ ଆମ ଶରୀର ପାଇଁ ନୁହେଁ ଯୋଗ ଆମକୁ ଉଭୟ ଶରୀର ଓ ମାନସିକ ସ୍ତରରେ ସୁସ୍ଥତା ପ୍ରଦାନ କରିଥାଏ